ଓଡ଼ିଶାର ଲୋକମାନେ ସେମାନଙ୍କର ସୃଜନଶୀଳତା ଏବଂ କଳାତ୍ମକ ପ୍ରତିଭା ପ୍ରକାଶ କରିବାକୁ ହେଲେ ଯଦି ଝିଅଟିଏ ତା'ର କଳା ପ୍ରକାଶ କରିବାକୁ ହେଲେ ତାହାକୁ ଚିତ୍ର ମୁରୁଜ ଏସବୁରେ ଯଦି ତା'ର ଅଧିକ ଆକର୍ଷଣ ଥାଏ ତା'ହେଲେ ସେ ପ୍ରତ୍ୟେକ ପ୍ରତିଯୋଗିତାରେ ତା'ର ପ୍ରତିଭା ପ୍ରକାଶ କରିବାକୁ ପଡ଼ିଥାଏ ସେ ନିଜର ପ୍ରତିଭା ବଳରେ ଅନେକଙ୍କ ମନ ଜିିତିବାକୁ ହୋଇଥାଏ ଏବଂ ସେ ଚିତ୍ର କଳା ପେଣ୍ଟିଂ ଆଉ ଝୁମୁର ଏସବୁରେ ତା'ର ଅଧିକ ମନୋଯୋଗ ରହିବା ଆବଶ୍ୟକ ଏବଂ ଓ ଆମ ଓଡ଼ିଶାର ଲୋକମାନେ ଅନ୍ୟ ଅନ୍ୟମାନଙ୍କ ଦ୍ୱାରା ମାନେ ପ୍ରକାଶ ହୋଇଥାନ୍ତି ଏହା ପାଇଁ ସେମାନେ କଠିନ ପରିଶ୍ରମ କରି ଏପ୍ରକାର ସବୁ ଜିନିଷ ଶିଖିବାକୁ ପାଇଥାନ୍ତି